ଚଉବନ ସାତ ଶହ ଅଠଷଠି ପାଞ୍ଚ ହଜାର ଛଅ ଶହ ଚାଳିଶ ଅଠର ହଜାର ନଅ ଶହ ପଚିଶ ଦୁଇ ଲକ୍ଷ ସତାବନ ହଜାର ପାଞ୍ଚ ଶହ କୋଡ଼ିଏ